ମୁଁ ମୁଁ ଚିତ୍ର କରିବା ସମୟରେ ମୋ ପାଖରେ ସବୁ କିଛି ଜିନିଷ ଆଗରୁ ଆଣି ରଖିଦେଇଥାଏ ଯେପରି କି ପେନସିଲ୍ ରବଲ୍ ସ୍କେଲ୍ କମ୍ପାସ୍ ରଙ୍ଗ ତୂଳୀ ଏହିପରି ପରି ଭାବରେ ସବୁ କିଛି ଉପକରଣ ଆଣିକି ରଖିଦେଇଥାଏ ଚିତ୍ର କରିବା ସମୟରେ ଆମେ ପ୍ରଥମେ ପେପର୍କୁ ଠିକ୍ ଭାବରେ ସାଇଜ୍ କରି କାଟିବା ତା'ପରେ ତା'ର ଚାରିପଟରେ ମାନେ ବର୍ଡ଼ର୍ କରିବା ସୃଷ୍ଟି କରିବା ସମୟରେ ମୁଁ ଚିତ୍ର କରିବା ସମୟରେ ମୁଁ ଅନଲାଇନ୍ ବ୍ୟବହାର କରିଥାଏ ଆଉ ମନରୁ ମଧ୍ୟ ନିଜେ ଚିତ୍ର କରିଥାଏ ଚିତ୍ର କରିଥାଏ ମୁଁ ପ୍ରକୃତିକୁ ଦେଖିକି ମଧ୍ୟ ପ୍ରକୃତିରେ ଯାହା ହେଉଥିବ ପ୍ରକୃତିରେ ପରିବେଶରେ ଯାହା ସବୁ କିଛି ହୋଇଥାଏ ତାହା ମଧ୍ୟ ଦେଖିକି କରିଥାଏ ଚିତ୍ର ପ୍ରସ୍ତୁତି ପକ୍ରିୟା ସମୟରେ ମୁଁ ନିଜର ଭାବ ଭାବ ଆଉ ଅନଲାଇନ୍ରୁ ମଧ୍ୟ କିଛି ଦେଖିକି ମୁଁ କରିଥାଏ ତେଣୁ ଚିତ୍ର ଚିତ୍ର ମୁଁ ଦିନେ ଗୋଟିଏ ସୁନ୍ଦର ଏହି ସମୟରେ ମୁଁ କରିଥିଲି ପରି ଆମ ଗାଁର ପରି ଗାଁର ଚିତ୍ର କିଛି ଗାଁରେ ଘର ଥିବ ଲୋକମାନେ କିଛି କାମ କରୁଥିବେ ଆଉ ଆମ ଗାଁରେ ଜଣେ ନଦୀ ଅଛି ନଦୀ ବହିଯାଇଛି ପାହାଡ଼ ସୂର୍ଯ୍ୟ ସୂର୍ଯ୍ୟ ଚଢ଼େଇମାନେ ଉଡ଼ିଯାଉଛନ୍ତି ମୁକ୍ତ ଆକାଶରେ ବାଦଲ ଆଉ ଆମ ଗାଁରେ ସଂଯୋଗ କରୁଥିବା ଗୋଟିଏ ପୋଲ ଏ ପାଖର ଗାଁରୁ ସେ ପାଖ ଗାଁକୁ ଗୋଟିଏ ସଂଯୋଗ କରୁଥିବା ପୋଲ ଆଉ ନଦୀ ଝରଣା ପୋଖରୀ ହଂସମାନେ ପୋଖରୀରେ ଖେଳୁଥିବାର ଗାଁ ପିଲାମାନେ ଦୌଡ଼ିଯାଉଥିବା ରାସ୍ତାରେ ଆଉ ଫୁଲ ବଗିଚା ଏହିପରି ଭାବରେ ବିଭିନ୍ନ ପ୍ରକାର ବିଭିନ୍ନ ବେ ପ୍ରକାରର ଚିତ୍ର ମଧ୍ୟ କରିଥିଲି